ଭବେନେଶ୍ୱରରେ ସ୍ୱାସ୍ଥ୍ୟ ସେବା ସାମାଜିକ ସମର୍ଥନା ଏବଂ ସମ୍ମାନ ଦୃଷ୍ଟିରୁ ଜିଲ୍ଲାରେ ବୃଦ୍ଧ ଜନସଂଖ୍ୟା ସମ୍ମୁଖୀନ ହେଉଥିବା ମୁଖ୍ୟ ଆହ୍ୱାନଗୁଡ଼ିକ ହେଲା ଯେଉଁମାନେ ଷାଠିଏ ବର୍ଷରୁ ଅଧିକ ହୋଇଥାନ୍ତି ସେମାନଙ୍କୁ ଭତ୍ତା ମିଳିଥାଏ ସେମାନଙ୍କୁ ପେନ୍ସନ୍ ଯେଉଁମାନେ ଚାକିରି କରି ରିଟାର୍ଡ଼୍ ହୋଇଯାଇଥାନ୍ତି ବୟସ ଅଧିକ ହେବା ଯୋଗୁଁ ଯେଉଁମାନେ ରିଟାର୍ଡ଼୍ ହୋଇଯାଇଥାନ୍ତି ସେମାନଙ୍କୁ ପେନ୍ସନ୍ ମିଳିଥାଏ ଏସବୁ ହେଉଛି ଜନସଂଖ୍ୟା ସମ୍ମୁଖୀନ ମୁଖ୍ୟ ଆହ୍ୱାନ ଯେଉଁମାନେ ଷାଠିଏ ବର୍ଷରୁ ଅଧିକ ହୋଇଥାନ୍ତି ତାଙ୍କର ବୟସ ଅଧିକ ହୋଇଥାଏ ସେମାନେ ବୃଦ୍ଧ ହୋଇଥାନ୍ତି ଓ ସେମାନେ କିଛି କାମ ମଧ୍ୟ କରିପାରନ୍ତି ନାହିଁ ବୟସ ଅଧିକ ହେବା ଯୋଗୁଁ ସେଥିପାଇଁ ସେମାନଙ୍କୁ ମାସିକ ମାସିକ ଭତ୍ତା ଦିଆହୁୁଏ